ଓଡ଼ିଶାର କୃଷି କ୍ଷେତ୍ର

ସାହାଯ୍ୟ କରିବା ପାଇଁ ଇରିଗେସନ୍ ଡିପାର୍ଟମେଣ୍ଟ ବହୁତ ସହଯୋଗ କରୁଛି ଏବଂ ପାଟନାଳୀ ସାହାଯ୍ୟରେ ଜଳସେଚିତ ହେଉଛି ପାଟନାଳୀ କରାଯାଇ ଜଳ ଖୁବ୍ ଶୀଘ୍ର ଜମିରେ ପହଞ୍ଚି ପାରୁଛି ଏବଂ ବିଭିନ୍ନ ସରକାରୀ ରଣନୀତି ଅନୁସାରେ ଜଳସେଚିତ ଭଲ ହେଇପାରୁଛି ଏବଂ ବିଶ୍ୱବିଦ୍ୟାଳୟ ବା ଏଗ୍ରିକଲଚର ଡିପାର୍ଟମେଣ୍ଟ ଆସି ବିଭିନ୍ନ ଶିକ୍ଷା ଦେଇ କିପରି ଚାଷ କରିବ କେମିତି କରିବ କେମିତି ପାଣି ମଡ଼ାଇବ ସେ ସବୁ ଡେମୋ କରି ଦେଖାଉଛନ୍ତି ଏବଂ ଓ ଏଇଠୁ ଗବେଷଣା କେନ୍ଦ୍ରର ଲୋକମାନେ ଆସି ବୁଝାମଣା କରି ବହୁତ ଚାଷ ପ୍ରଣାଳୀ ବତାଉଛନ୍ତି ଏବଂ ଏହି କାର୍ଯ୍ୟ ଭଲରେ ହୋଇପାରୁଛି କୃଷିକ୍ଷେତ୍ର ମଧ୍ୟ ଉନ୍ନତ ସ୍ତରରେ ପହଞ୍ଚି ପାରୁଛି ଧୀରେ ଧୀରେ କୃଷିରେ ଓଡ଼ିଶା ମାନେ ଓଡ଼ିଶା ଲୋକମାନେ ଆଗେଇ ପାରୁଛନ୍ତି ଗ୍ରାମାଞ୍ଚଳରେ କୃଷିର ଉନ୍ନତି ଧୀରେ ଧୀରେ ବଢ଼ିବାରେ ଲାଗିଛି